ଆମେ ଛୋଟ ଥିଲାବେଳେ ଗାଁରେ ସବୁ ସାଙ୍ଗମାନେ ସ୍କୁଲକୁ ଯାଉ ସ୍କୁଲରୁ ଆସିକି ତା'ପରେ ଆମେ ଯାଉ ସନ୍ଧ୍ୟାବେଳେ ଖେଳିବା ପାଇଁ ଆମେ ଗୋଟିଏ ଦଶ ଘର ଗୋଟିଏ କାଟୁ ଖପରା ଡିଆଁ ଅଛି ଆମେ ସମସ୍ତେ ଖେଳୁ କିଏ ଜିତେ କିଏ ହାରେ ତା'ପରେ ଦୌଡ଼ିଡିଆଁ ଅଛି ଗୋଟିଏ ଆମେ ଖେଳୁ ସେହିଠି ଫାଷ୍ଟ ସେକେଣ୍ଡ ଆମେ ବାଛୁ ତା'ପରେ ସେହିଠି ଆମର ପ୍ରାଇଜ୍ ଦିଆଯାଏ ତା'ପରେ ଆମେ ଗୋଟିଏ ଛୁଆ ଯେ ପାଇଲେ ପ୍ରାଇଜ୍ ଆମେ ବହୁତ ଖୁସି ହେଉ ଆମେ ଡଟ୍ କି ପେ ଆମେ ଗୋଟିଏ ଖାତାଟେ ପାଇଲେ ଆମେ ବହୁତ ଖୁସି ହେଉ ତା'ପରେ ଆମେ ଆହୁରି ଖେଳିବା ଏମିତି ସବୁ ଭାବି ସବୁ ସାଙ୍ଗସାଥି ହେଇକି ଆହୁରି ଆମେ ଖୁସି ହୋଇକି ଖେଳୁ ଆମେ କହୁ ଆଜି ମୁଁ ପ୍ରାଇଜ୍ ପାଇଛି ସେ କହିବ ମୁଁ ଆଜି ପ୍ରାଇଜ୍ ପାଇଛି ଏମିତି ହୋଇକି ଆମେ ସମସ୍ତେ ଖେଳୁ ହଁ ବହୁତ ମଧ୍ୟ ମଜା ଲାଗେ ଛୋଟ ବେଳର ଦିନ ଗୁଡ଼ା